ମୁଇଁ ନର୍ଲା ଯାଇଥିନି ଯେ ସେନୁ କୁର୍ତ୍ତୀ ଦୁଇ ଖଣ୍ ଆନ୍ଥିନି ମୋର୍ ଝିଅ ପିନ୍ଧ୍ବାଗା ଇଟା ବଇନି ଆରୁ ଯେ ପାଞ୍ଚ ପାଂଶ ଟଙ୍କା ଦେଇକରି ଆନିଥିନି ଯେ ଆନ୍ଲା ଆର୍ ପିନ୍ଧ୍ଲା ଆରୁ ସେ ସଫା କରିଦେଲା କେ ନେକେ କଲର୍ ପଲେଇଗଲା ଭଲ୍ ନେଇଁ ଲାଗ୍ଲା ନାଇଁ ଲାଗ୍ଲା ଭଲ୍ ନେଇଁ ଲାଗ୍ଲା ଯେ ହେତ୍କେ ଆର୍ ଅଲ୍ଗାଟା ହେତ୍କେ ଘିନ୍ବା ଆରୁ ପିନ୍ଧ୍ବା ଆରୁ